ଦୁର୍ଗମ ଏବଂ ବିଛିନ୍ନ ଗ୍ରାମାଞ୍ଚଳ ଗୁଡ଼ିକୁ ଯୋଗାଯୋଗର କିଛି ମାଧ୍ୟମ ନଥାଏ ଯିବାଆସିବା ପାଇଁ ସଡ଼କର କିଛି ସୁବିଧା ବି ନଥାଏ ସେମାନେ ଯିବାଆସିବା ପାଇଁ ନଦୀ ଏବଂ ଜଙ୍ଗଲର ଜଙ୍ଗଲ ରାସ୍ତାର ଯୋଗାଯୋଗ ନେଇଥାନ୍ତି ସେଥିପାଇଁ ତାଙ୍କ ପାଖରେ କିଛି ଆଧୁନିକ ସୁବିଧା ପହଞ୍ଚିପାରିନାହିଁ ଯେମିତିକି ବିଦ୍ୟୁତ ବିଦ୍ୟୁତ ସୁବିଧା ଏବଂ ନେଟୱାର୍କର ସୁବିଧା କିଛି ବି ତାଙ୍କ ପାଖରେ ପହଞ୍ଚି ପାରିନଥାଏ ଏହିସବୁ ତାଙ୍କ ପାଖରେ ପହଞ୍ଚିପାରି ନଥାଏ ସେଥିପାଇଁ ମୁଁ ଭାବୁଛି କି ସେମାନଙ୍କର କିଛି ଆଞ୍ଚଳିକ ଖେଳ ଓ ପର୍ବପର୍ବାଣି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସେମାନଙ୍କ ମନୋରଞ୍ଜନର ମାଧ୍ୟମ ହୋଇଥିବ ବୋଲି ମୁ ମନେ କରୁଛି ଏହିସବୁ କାର୍ଯ୍ୟକ୍ରମ ଭାଗିଦାର କାର୍ଯ୍ୟକ୍ରମରେ ଭାଗିଦାର ହୋଇ ସେମାନେ ଚାପମୁକ୍ତ ହେଉଥିବେ ବୋଲି ମୁଁ ଭାବୁଛି